ହଁ ମୁଁ ଦୁନିଆର ପାଞ୍ଚୋଟି ଦେଶର ନାମ କହିପାରିବି ପ୍ରଥମଟି ହେଉଛି ଆମେରିକା ଦ୍ୱିତୀୟଟି ହେଉଛି ଚୀନ୍ ତୃତୀୟଟି ହେଉଛି ବ୍ରାଜିଲ୍ ଚତୁର୍ଥଟି ହେଉଛି ରୁଷିଆ ପଞ୍ଚମଟି ହେଉଛି ପାକିସ୍ତାନ